ହଁ ଅନଲାଇନ ସପିଙ୍ଗରେ କିନ୍ତୁ ଭଲ ଜିନିଷ ଆସୁନି ଅନଲାଇନ ସପିଙ୍ଗ ଆଉ ଏ ଯେଉଁ ଖୁଚୁରା ଜିନିଷରେ ସେ ବେପାରି ଯେଉଁ ରାସନ ଦୋକାନରୁ ହେଉ କି ପରିବା ଦୋକାନରୁ ଯାହା ବି ଆମେ ମଗାଉଛେ ଅନଲାଇନରେ ସେ'ଟା ଆମେ ଦେଖୁଛେ ଆଖି ଆଗରେ ଭଲ କିନ୍ତୁ ସେ'ଟା ଘରକୁ ଆସିଲା ପରେ ଯେତେବେଳେ ହାତରେ ଧରୁଛେ କି ତାକୁ ୟୁଜ କରୁଛେ ସେ'ଟା ଖରାପ ପଡ଼ୁଛି

ହଁ ସେଥିରେ ଦେହ ଖରାପ ହେବନି କି କିଛି ବି ଖରାପ ହେବନି ଖାଇବା ଜିନିଷ ହେଉ କି ଲଗାଇବା ଜିନିଷ ହେଉ କି ଯାହା ବି ହେଉ ସେ ଖୁଚୁରା ଦୋକାନ ମାନଙ୍କରେ ହିଁ ସବୁ ମିଳିଥାଏ ଭଲରେ କିନ୍ତୁ ଅନଲାଇନରେ ଯେତେବେଳେ ଆମେ ମଗାଇଥାଉ ସେଇଥିରେ ଅନଲାଇନରେ କିନ୍ତୁ ଖରାପ ପଡ଼ିଥାଏ ସେ ଜିନିଷଟା ଆମକୁ ଦେଖାଯିବ ଭଲ କିନ୍ତୁ ସେ'ଟା ଖରାପ ପଡ଼ିଥାଏ ସାଇଡ଼୍ର ଖୁଚୁରା ଦୋକାନରୁ ଆମେ ଯଦି ଘର ସାଇଡ଼୍ରୁ ହେଉ କି ମାର୍କେଟ ସାଇଡ୍ରୁ କେଉଁଠାରୁ ବି ହେଉ ସେଠୁ ଯଦି ଆମେ ଆଣିବା ନିଜେ ଦେଖିକି ସେ'ଠି ଭଲ ଜିନିଷ ବି ଆସିବ ଆମକୁ ମିଳିବ ବହୁତ ଦର ମାନେ ଶସ୍ତା ଦରରେ ମିଳିବ କିନ୍ତୁ ଅଧିକା ପଇସା ନେଲେ ବି ସେ ଭଲ ଜିନିଷ ମିଳିବ